ଆମ ଗ୍ରାମାଞ୍ଚଳରେ କୃଷକମାନେ ବହୁତ ଅସୁବିଧା ଭୋଗୁଛନ୍ତି କାହିଁକି ଠିକ୍ ସମୟରେ ବର୍ଷା ହେଉନି ଚାଷୀମାନେ ଠିକ୍ ଚାଷ କରିପାରୁନାହାନ୍ତି କାହିଁକି ନା ବର୍ଷା ଠିକ୍ ସମୟରେ ହେଉନି ଧାନ ଚାଷ ବି ଠିକ୍ ହେଉନି ଧାନ ଚାଷ ଯାହା ହେଉଛି ରେଟ୍ବି ଉଠୁନି ଯାହାଦ୍ୱାରା ମଣ୍ଡିକି ଦେଲେ ମଣ୍ଡିରେ ଠିକ୍ ଟାଇମ୍ର ପଇସା ମିଳୁନି ଲାଇନ୍ ଲଗେଇବାକୁ ପଡ଼ୁଛି ଧାନ ରେଟ୍ ହେଉନି ଚାଷୀମାନେ ବହୁତ ସମସ୍ୟା ଚାଷରେ ଭୋଗୁଛନ୍ତି ପାଣିପାଗ ଠିକ୍ ଚାଷ ସମୟରେ ହେଉନି ଚାଷୀମାନେ ଧାନରୁ କ'ଣ ବା ଉନ୍ନତି ପାଇବେ